ନମସ୍କାର ମୁଁ ଲିଜାରାଣୀ ଦାସ ଆପଣ ପ୍ରଶ୍ନ ପଚାରିଥିବାରୁ ଧନ୍ୟବାଦ ଆମେ ବର୍ତ୍ତମାନ ହୋଟେଲ୍ର ଅର୍ଡ଼ର୍ କରିଥିବା ଖାଦ୍ୟକୁ ବିଷୟରେ କଥା ହେବା ତ ସମସ୍ତେ ଭଲ ପାଆନ୍ତି ଖାଦ୍ୟ ଖାଇବାକୁ କିଏ ନିଜେ ବ ପ୍ରସ୍ତୁତ କରି ଖାଇଥାନ୍ତି ଆଉ କିଏ ହୋଟେଲ୍ରୁ ଅର୍ଡ଼ର୍ କରି ଖାଇଥାନ୍ତି ତ ମୁଁ ବି ସେମାନଙ୍କ ଭିତରୁ ଜଣେ ଯେ ଅର୍ଡ଼ର୍ କରି ଖାଇବାକୁ ଭଲ ପାଏ ଆଉ ନିଜେ ରାନ୍ଧି ଖାଇବାକୁ ମଧ୍ୟ ଭଲ ପାଏ ତ ମୁଁ ମଧ୍ୟ ଖାଦ୍ୟ ଅର୍ଡ଼ର୍ କରି ଖାଏ ତ ମୁଁ ଅର୍ଡ଼ର୍ କରି ଯେଉଁ ଆପ୍ରୁୁ ସେଥିରେ ବିଭିନ୍ନ ପ୍ରକାର ବ୍ୟବସ୍ଥା ଥାଏ କ୍ୟାସ୍ ଅନ୍ ଡ଼େଲିଭରି ଥାଏ ଅଟୋପେ ଥାଏ ଏମିତି ବିଭିନ୍ନ ପ୍ରକାର ଥାଏ ସେଥିରୁ ମୁଁ ଚୁଜ୍ କରିଥିଲି ଅଟୋପେରେ ପେମେଣ୍ଟ ଦେବା ପାଇଁ କିନ୍ତୁ ମୋତେ ଜଣା ନଥିଲା କି ପରେ ବିକଳ୍ପ କ'ଣ ହେବ ତ ମୁଁ ସେ ସେଥିରେ ବର୍ତ୍ତମାନ ଖୁସି ନୁହଁ କାରଣ ଅଟୋପେ ହେଉଛି ଏମିତି ଏକ ବ୍ୟବସ୍ଥା ଯେଉଁଥିରେ କି ଆପଣଙ୍କ ବିନା ଅନୁମତିରେ ସେଇଟା ପେ ହୋଇଥାଏ ପଇସାଟା ଆପଣଙ୍କର ଚାଲି ଯାଇଥାଏ ଆପଣଙ୍କ ଆକାଉଣ୍ଟରୁ କିନ୍ତୁ ସେଇଟା ଉଚିତ୍ ନୁହେଁ କାରଣ ଆମେ ନିଜ ପଇସା କିପରି ଖର୍ଚ୍ଚ କରିବା ତ କେତେ ଦେବା ତ ସେଟା ଆମ ଉପରେ ନିର୍ଭର କରିଥାଏ ଅଟୋପେ ଏକ ମୋ ହିସାବରେ ଉଚିତ୍ ନୁହେଁ

ବୁଝିପାରୁଥିବେ ମୁଁ କହିବାର ମାନେ ତ ମୁଁ ସେ ବି କମ୍ପାନୀରୁ ଯେତେବେଳେ ଯେଉଁ ହୋଟେଲ୍ରୁ ଅର୍ଡ଼ର୍ କରୁଛି ତ ମୁଁ ଯେତେବେଳେ ପଇସା ଦବାକୁ ଚାହୁଁଛି ସେଇଟା ଅଟୋପେ ହୋଇଯାଉଛି ତ ମୋତେ ସେଇଟା ମୁଁ ସେଥିରେ ସନ୍ତୁଷ୍ଟ ନୁହଁ ସେଥିଲାଗି ମୁଁ ଚାହିଁବି କି ଅଟୋପେ ମୋର ବାତିଲ୍ କରାଯାଇ ପଇସା ହାତରେ ଦିଆଯାଉ ବୋଲି ପଇସା ହାତରେ ଦେବା ସନ୍ତୁଷ୍ଟ ଜନକ କାମ କାରଣ ମୁଁ ଜାଣିପାରିବି ଯେ ମୁଁ କେତେ ଦେଉଛି ପେମେଣ୍ଟ ମୁଁ ଏତିକି ଅଛି ତ ମୁଁ ଏତିକି ପେମେଣ୍ଟ ଦେବି କି ନହେଲେ ମୁଁ ଏତିକି ଜିନିଷ ଅଛି ତ ମୁଁ ପେମେଣ୍ଟ ଭୁଲ୍ରେ ହୋଇଯାଇଛି ତ ମୁଁ ତାକୁ ପୁନଃ କରିପାରିବି ବାତିଲ୍ କରିପାରିବି କିନ୍ତୁ ଯଦି ମୁଁ ଅଟୋପେ କରେଇଦେଇଛି ତ ସେଇଟା ଅର୍ଡ଼ର୍ କରିବା ମାତ୍ରେ ହିଁ ସେଇଟା ଅଟୋପେ ହୋଇଯିବ ଧନ୍ୟବାଦ